ଆଜିକାଲି ଦୁନିଆରେ ତ ବହୁତ ସମାଜସେବୀ ଅଛନ୍ତି ଆମ ରାଜ୍ୟର ବି ବହୁତ ଲେଖକ ଲେଖିକା କଳାକାର ସମାଜସେବୀ ଏମାନେ ସବୁ ରହୁଛନ୍ତି କିନ୍ତୁ ଆମ ଅଞ୍ଚଳରେ ଆମ ଗ୍ରାମ ନିକଟରେ ଜଣେ ଲେଖକ ଅଛନ୍ତି ଯେକି ଶାନ୍ତିଲତା ସାହୁ ସେ ବହୁତ ସୁନ୍ଦର ସୁନ୍ଦର ବହିସବୁ ଲେଖିଛନ୍ତି ଆଉ ବହୁତ ଭଲ ଗୀତ ମଧ୍ୟ ବୋଲନ୍ତି ଭଲ ଭାଷଣ ମଧ୍ୟ ଦିଅନ୍ତି ଆଉ ସାଙ୍ଗେ ସାଙ୍ଗେ ବସୁଥିବା ଭିତରେ ସେ ଏମିତି ଗୋଟେ ଗୋଟେ ରଚନା ଲେଖିଦିଅନ୍ତି ଯେ ମନଛୁଆଁ କବିତା ଗୋଟେ ଗୋଟେ ଲେଖନ୍ତି ସେ ବହୁତ ସୁନ୍ଦର ଲାଗିଥାଏ ଯେଉଁଟାକି ଆମର ତା'ପରେ ଆମର ସମାଜସେବୀ ଆଉ ଜଣେ ସମାଜସେବୀ ଅଛନ୍ତି ସେ ବହୁତ ପ୍ରକାରର ସବୁ ସବୁଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି କାହାର କେଉଁଠି କ'ଣ ଅସୁବିଧା ହେଲା କାହାର ମେଡ଼ିକାଲ୍ରେ କ'ଣ ଦରକାର ପଡ଼ିଲା କିମ୍ବା ଅନ୍ୟାନ୍ୟ ଜିନିଷ ଗୁଡ଼ିକରେ ବହୁତ ସାରା ସାହାଯ୍ୟ କରନ୍ତି ଆଉ ଆମର ଜଣେ କୁନି କଳାକାର ଅଛନ୍ତି ଯିଏକି ଭଲ ଓଡ଼ିଶୀ ନାଚନ୍ତି ସେ ହେଉଛନ୍ତି ଆମର ଘର ପାଖରେ ଜଣେ ଗୋଟେ ଛୁଆ ତା ନାଁ ହେଉଛି ପ୍ରୀତିସ୍ମିତି ଓଝା ସେ ଏମିତି ଡ୍ୟାନ୍ସ୍ କରେ ଦେଖିଲେ ଆପଣଙ୍କୁ ଆଖି ଫେରିବନି ବହୁତ ସୁନ୍ଦର ସେ ଓଡ଼ିଶୀ ଡ୍ୟାନ୍ସ୍ କରେ ତେଣୁ ଆଜିକାଲି ଦୁନିଆରେ ବହୁତ ଲେଖକ କଳାକାର ସମାଜସେବୀ ଏମିତି ଅନେକ ଲୋକ ରହିଛନ୍ତି